ଆମ ଗାଁରେ ଲୋକମାନେ ଡାକ୍ତରଖାନା ନଥିବା ଯ ଯୋଗୁଁ ବହୁତ ଅସୁବିଧା ଭୋଗ କରୁଛନ୍ତି ଯଦି ବି ଗାଁ ଗାଁଠାରୁ ପା ପାଖ ସହରରେ ଡାକ୍ତରଖାନା ଅଛି ବି କିନ୍ତୁ ସେଠାରେ ଡାକ୍ତରଖାନା ନାହାନ୍ତି ରାତିରେ ଯଦି ଦେହ ଖ ଖରାପ ହୁଏ ତେବେ ଡା ଡାକ୍ତରଖାନାକୁ ଗଲେ କିଛି ଚିକିତ୍ସା କରିବାକୁ ଲୋକ କ ନଥାନ୍ତି ଯାହା ଫଳରେ ଲୋକମାନେ ଅନେକ ସମସ୍ୟା ଭୋଗୁଛନ୍ତି ଡାକ୍ତରଙ୍କଖାନାରେ ଆ ପାଇ ପାଇଖାନାର ସୁବିଧା ନଥାଏ ଯାହା ଫଳରେ ରୋଗୀ ଡକ୍ତରଙ୍କଖାନାରୁ ବହୁତ ଦୂରରୁ ଦୂରକୁ ଯିବାକୁ ପଡ଼ିଥାଏ ମେସି ମେଡ଼ିସିନ ଷ୍ଟୋର ନଥିବା ଯୋଗୁଁ ମେଡ଼ିସିନ ସହରକୁ ଯାଇ ଆଣିବାକୁ ପଡ଼େ